ଓଡ଼ିଆ ଭାଷା ସମସ୍ତେ ଭଲ ପାଆନ୍ତି ଓଡ଼ିଆ ସବୁଠୁ ଭଲ ଆଉ ଆମେ ତ ଓଡ଼ିଆ ସବୁ ଭଲ ପାଉ ଆଉ ଆଜିକାଲି ତ ମାଆ ବାପା ମାନେ ତ ଚାହୁଁଛନ୍ତି ଆମ ଛୁଆ କେମିତି ଇଂଲିଶ କଥା କୁହନ୍ତୁ ଇଂଲିଶ ମିଡ଼ିୟମରେ ଛାଡ଼ୁଛନ୍ତି କିନ୍ତୁ ଓଡ଼ିଆ ସବୁଠୁ ଭଲ ଓଡ଼ିଆ ଯୋଉମାନେ ପଢ଼ିଛନ୍ତି ବୁଝିଛନ୍ତି ସେମାନେ ବହୁତ ଭଲ ଓଡ଼ିଆ ବହୁତ ଭଲ ଆଉ ଇଂଲିଶ ମିଡ଼ିୟମରେ କ'ଣ ଭଲ ଇଂଲିଶ ଖାଲି କହିବେ ଛୁଆ ମାନେ କହିବେ ଇଂଲିଶ ପଢ଼ନ୍ତୁ ଆଉ ଓଡ଼ିଆ ବହୁତ ଭଲ